ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର କଲେଜ ଅଛି ଏବଂ ବିଶ୍ୱବିଦ୍ୟାଳୟ ଅଛି ସରକାରୀ କଲେଜ ହେଲା ପ୍ରାଣକୃଷ୍ଣ କଲେଜ ଏବଂ ଖୋର୍ଦ୍ଧାରେ ଓମେନ୍ସ କଲେଜ ନାଇଜର କଲେଜ ଏହି କଲେଜ ମାନଙ୍କରେ ଗଣିତ ବିଜ୍ଞାନ ବାଣିଜ୍ୟ ପାଠ ପଢ଼ାଯାଏ ଆମ ନିକଟବର୍ତ୍ତୀ ଥିବା କଲେଜ ଉତ୍କଳ ୟୁନିଭର୍ସିଟି ରେ ଏଠାରେ ତା'ଠାରୁ ଏଠାରେ ପିଜି ଏବଂ ତା'ଠାରୁ ଅଧିକ ପାଠ ପଢ଼ାଯାଏ ଇଞ୍ଜିନିୟରିଂ କଲେଜ ହେଲା ଗୀତା କଲେଜ ପିଏନସି କଲେଜ କୀଟ୍ କଲେଜ ଏହି କଲେଜ ମାନଙ୍କରେ ଇଞ୍ଜିନିୟରିଂ ପାଠ ପଢ଼ାଯାଏ ଏବଂ ଭୁବନେଶ୍ୱର ମଧ୍ୟରେ ବିଜେପି କଲେଜ ରମାଦେବୀ କଲେଜ ରାଜଧାନୀ କଲେଜ ଏହା ସରକାରୀ କଲେଜ ଏବଂ ବିଜ୍ଞାନ ଗଣିତ ଏବଂ ବାଣିଜ୍ୟ ପାଠ ପଢ଼ାଯାଏ